ମୁଁ ସାତ ଦିନ ତଳେ ଗୋଟିଏ ଡ୍ରେସ୍ଟି ଅର୍ଡ଼ର୍ କରିଥିଲି ଯେଉଁଟାକି ମୋତେ ଅର୍ଡ଼ର୍ କରିବାର ସାତ ଦିନ ପରେ ମିଳିବାର ଥିଲା କିନ୍ତୁ ମୁଁ କେବେ ବି ଆଶା କରିନଥିଲି ଯେ କମ୍ ସମୟ ପୂର୍ବରୁ ମୋତେ ମୋର ଡ୍ରେସ୍ଟି ମିଳିବ ସେ ଡେଲିଭରି ପୁଅ ବି ଏତେ ଭଲ ଯେ ସେ ମୋ ଆଡ୍ରେସ୍ ନ ପଚାରି ଆସିକି ମୋତେ ଡ୍ରେସ୍ ଦେଇଦେଲେ ମୋ ଠିକଣାରେ ଏ ଡ୍ରେସ୍ଟି ତିନିଶହ ଟଙ୍କାରେ ଏତେ ଭଲ ଯେ ମୋତେ ବହୁତ ଭଲ ଲାଗିଲା ଆଉ ସାହି ପଡ଼ିଶାକୁ ମଧ୍ୟ ଡ୍ରେସ୍ଟି ବହୁତ ଭଲ ଲାଗିଲା କି ମୋର ଆଶା ନଥିଲା ତିନିଶହ ଟଙ୍କାରେ ଏତେ ଭଲ ଡ୍ରେସ୍ ଆସିବ ବୋଲି ମୁଁ ଡେଲିଭରି କମ୍ପାନୀ ପାଇଁ ଫିଡ଼ବ୍ୟାକ୍ ବହୁତ ଭଲ ଦେବି